ହଁ ମହିଳା ମାନେ ଏବେ କ୍ରୀଡ଼ାରେ ବହୁତ ମାତ୍ରାରେ ଜଡ଼ିତ ହେଲେଣି ଆଗ ଅପେକ୍ଷା ଆମ ଦେଶରେ ଏବେ ମହିଳାମାନଙ୍କ ପ୍ରତି ବହୁତ କିଛି ଜିନିଷ ବଦଳି ଯାଇଛି ମହିଳା ସଶକ୍ତିକରଣ ଯୋଗୁଁ ଏବେ ବହୁତ ସଂଖ୍ୟାରେ ମହିଳା ମଧ୍ୟ କ୍ରୀଡ଼ାରେ ଜଡ଼ିତ ହେଲେଣି ସେଥିପାଇଁ ମୁଁ ନିଜକୁ ମଧ୍ୟ ବହୁତ ଗର୍ବ କରୁଛି କାରଣ ଗୋଟେ ସମୟ ଥିଲା ଯେତେବେଳେ ନାରୀମାନଙ୍କ ପ୍ରତି ମହିଳା ମାନଙ୍କ ପ୍ରତି କୌଣସି ପ୍ରକାର ସୁବିଧା ରହୁନଥିଲା ସେମାନେ ତାଙ୍କର ସବୁ ଇଚ୍ଛାକୁ ମାରୁଥିଲେ କିନ୍ତୁ ଏବେ ଏହି କ୍ରୀଡ଼ା ଜରିଆରେ ସେମାନେ ନିଜର ବହୁତ ପ୍ରତିଭାବାନ ଗୁଣ ଦେଖେଇ ସାରିଲେଣି

ଏ ଅଲମ୍ପିକରେ ମଧ୍ୟ ବହୁତ ସାରା ମହିଳା ଆମର ଭାରତ ପାଇଁ ପଦକ ଆଣିଲେଣି ସେଥିପାଇଁ ଆମେ ବହୁତ ଗର୍ବିତ